ମୁଁ ବଜାରକୁ ଯାଇଥିଲି ଗୋଟିଏ ଡ୍ରେସ ଦୋକାନରେ ଦେଖିଲି ଭଲ ସୁନ୍ଦର କପଡ଼ା ଥିଲା ମୋତେ ଦେଖି ବହୁତ ପସନ୍ଦ ଲାଗିଲା ମୁଁ ତାକୁ ଆଉ ରେଟ ବି ବହୁତ କମ ଥିଲା ଭଲ ଲାଗିଲା ଶସ୍ତା ସୁନ୍ଦର ମଜବୁତ ଜିନିଷ ଲାଗିଲା